ଆମ ଆମ ରାଜ୍ୟ ହେଉଛି ଓଡ଼ିଶା ଓଡ଼ିଶାରେ ନାରୀ ନିର୍ଯାତନା ବହୁତ ହେଉଛି କାହିଁକି ନା ଯୌତୁକ ହିସାବରୁ ଯୌତୁକ ଦେଇକି ବି ଲୋକ ଏଥିରୁ ବଞ୍ଚିପାରୁନାହାଁନ୍ତି ମୁଁ ଗୋଟିଏ ବିଷୟରେ ଲେଖିବାକୁ ଚାହୁଁଥିଲି ମୋତେ କିନ୍ତୁ ବହୁତ ଧମକ ଦେଲେ ସେଥିପାଇଁ ମୁଁ ଚାହୁଁଛି ୟାର ୟାର କିଛି ଗୋଟିଏ କିଛି ଗୋଟିଏ ସୁବିଧା ହେଉ